ଆଉ ମୁଁ ଗୋଟେ ଦୋକାନକୁ ଯାଇଥିଲି ସେହି ଦୋକାନରେ ମୁଁ ଜ୍ୟାକେଟ୍ ଖୋଜିବାକୁ ଯାଇଥିଲି ଆଉ ଜ୍ୟାକେଟ୍ ଗୋଟେ ଦେଖାଇଲା ମୋତେ ସେ ଦୋକାନବାଲା ଚାରି ହଜାର ଟଙ୍କା ଥିଲା ତ ଚାରି ହଜାର ବହୁତ ଦାମ୍ ହୋଇଯାଉଥିଲା ତ ମୁଁ ଆଉ ଗୋଟେ ଅନ୍ଲାଇନ୍ଠି ଦେଖିଥିଲି ସେଇ ସେମ୍ ଜ୍ୟାକେଟ୍ଟା ଆଉ ସରି ଟ୍ରିପଲ୍ ନାଇନ୍ ଥିଲା ସେଇ ସେମ୍ କମ୍ପାନୀ ଆଉ ମୁଁ ଭାବିଲି ଏ ଟ୍ରିପଲ୍ ନାଇନ୍ ଯେଉଁ ଅଛି ସେଇଟା ଟିକିଏ ଠିକ୍ ନଥିବ ବୋଧେ ତା'ର କ୍ଵାଲିଟି ଭଲ ନଥିବ କାହିଁକି ବୋଲେ ଏତେ କମ୍ ଦାମ୍ରେ ଏତେ ଦାମ୍ ଜ୍ୟାକେଟ୍ଟା ସେ ବିକୁଛି ତ କ'ଣ ଗୋଟେ ଖରାପ ଥିବ ହେଲେ ବି ସେଇଠି ପ୍ରୁଫ୍ ଯାଇ ଲେଖାହୋଇଥିଲା ଯେ ସେଇଟା କେବେ ଭିଜିବନି କି କିଛି ଫାଟିବନି ଭଲଟା ଥିବ ବୋଲି ତ ମୁଁ ସେଟାକୁ ଅର୍ଡ଼ର୍ କରି ଏବେକୁ ଚାରି ବର୍ଷ ହେଲାଣି ସେଇଟା ବହୁତ ଠିକ୍ ଭାବରେ ଚାଲିଅଛି ଆଉ ସେହି ଜ୍ୟାକେଟ୍ଟା ବହୁତ ଏବେ ଏବେ ଯାଏଁ ମୁଁ ପିନ୍ଧୁଅଛି ଆଉ ଜ୍ୟାକେଟ୍ ବହୁତ ଠିକ୍ ଅଛି ଆଉ ମୋତେ କମ୍ଫର୍ଟେବଲ୍ ବି ଲାଗୁଛି ସେ ଜ୍ୟାକେଟ୍ଟା ପିନ୍ଧିଲେ ଯେଉଁଠି ବି ବୁଲିବାକୁ ଥଣ୍ଡା ମାସରେ ମୁଁ ସେଇଟା ବହୁତ ପିନ୍ଧେ ଆଉ ଯେମିତିକି ମୁଁ ଫଟୋ ସୁଟ୍କୁ ଯାଏ ସେହି ଜ୍ୟାକେଟ୍ଟା ମୁଁ ପିନ୍ଧେ ଆଉ ଫଟୋ ଉଠାଏ ଆଉ ଯେ ବହୁତ କିଛି ସେଇଟା ମୁଁ ମ୍ୟାରେଜ୍ ଫଙ୍କ୍ସନ୍କୁ ଯାଏ ଯେ ଏବେ ଯାଏଁ ସେଇଠି ବର୍ଷା ପାଣି ପଡ଼ିଲେ ମିଶା ସେଇଟା ଖରାପ ହୋଇନି ଏବେ ଯାଏଁ ଆଉ ସେ ଜ୍ୟାକେଟ୍ ବହୁତ ଭଲ ଅଛି ଆପଣ ବି କିଣିବାକୁ ଚାହୁଁଛନ୍ତି ବୋଲେ ମୁଁ ଆପଣଙ୍କୁ ଲିଙ୍କ୍ଟା ପଠାଇଦେବି ଆପଣ ବି କିଣିପାରିବେ ଆଉ ସେ ଜ୍ୟାକେଟ୍ ଏତେ ଭଲ ଯେ ଆପଣ ଭାବି ବି ପାରିବେ ନାହିଁ ସେ ମୁଁ ଭାବୁଥିଲି ଯେଉଁଟା ଚାରି ହଜାର ସେଇଟା ଭଲ ଥିବ ମାତ୍ର ମୁଁ ଯେଉଁ ହଜାର ଟଙ୍କାରେ କିଣିଲି ସେ ଜ୍ୟାକେଟ୍ଟା ବହୁତ ଅଛି ଭଲ ଅଛି ସୁନ୍ଦର ଅଛି ଆଉ ଆପଣ ପିନ୍ଧିଲେ କମ୍ଫର୍ଟେବଲ୍ ବି ଲାଗିବ ଧନ୍ୟବାଦ